ଆମ ଅଞ୍ଚଳରେ ଏତେଟା ନେଟୱର୍କର ସୁବିଧା ନଥାଏ ସେଥିପାଇଁ ଆମେ ଯେଉଁ ମୋ ସେବା କେନ୍ଦ୍ରର ସାହାଯ୍ୟ ନେଇଥାଉ ଏ ମୋ ସେବା କେନ୍ଦ୍ର ଆମ ଘର ଠାରୁ ବହୁତ ଦୂର ହେଇଥିବାରୁ ଟିକିଏ ଯିବା ଆସିବା ପାଇଁ ଅସୁବିଧା ହେଉଛି ଯଦି ଆମ ଅଞ୍ଚଳରେ ଇ ସେବାର ନେଟୱାର୍କ ର ସୁବିଧା ଥାନ୍ତା ତାହେଲେ ଆମେ ଆମ ନିଜର ସ୍ମାର୍ଟଫୋନରେ ଆଧାର କାର୍ଡ଼ ଭୋଟର କାର୍ଡ଼ ଓ ପ୍ୟାନ କାର୍ଡ଼ ଓ ପ୍ୟାନ କାର୍ଡ଼ର ଆବେଦନ କରିପାରନ୍ତୁ ବା ଡାଉନଲୋଡ଼ କରିପାରନ୍ତୁ